ଟିଭି ଶୋ ସାର୍କ ଟ୍ୟାଙ୍କ ବିଷୟରେ ମୁଁ ଅଳ୍ପ କିଛି ଜାଣିଅଛି ବ୍ୟବସାୟ ଆରମ୍ଭ କରିବାପାଇଁ ଏହା ଲୋକମାନଙ୍କୁ ବହୁତ ମାତ୍ରାରେ ପ୍ରଭାବିତ କରିଥାଏ ଯଦି କୌଣସି ଲୋକ ପାଖରେ କିଛି ଭଲ ବ୍ୟବସାୟ ର ଜ୍ଞାନ ବା କୌଶଳ ରହିଅଛି ସେ ସେଠାରେ ଯାଇ ତାହାକୁ ପ୍ରଦର୍ଶନ କରିବାଦ୍ୱାରା ସେଠାରେ ଥିବା ପୁଞ୍ଜିପତି ମାନେ ସେହି ବ୍ୟବସାୟରେ ପୁଞ୍ଜି ନିବେଶ କରିବାପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି ଯାହାକି ଏକ ଭଲ କଥା ଜଣେ ଲୋକ ପାଖରେ କିଛି ଜ୍ଞାନକୌଶଳ ଅଛି ଏବଂ ଅନ୍ୟ ଜଣେ ଲୋକ ପାଖରେ ଅଧିକ ଅର୍ଥ ଅଛି ଦୁଇ ଜଣ ମିଶିବା ଦ୍ୱାରା ଉଭୟଙ୍କୁ କିଛି ଲାଭ ହୋଇଥାଏ ଏବଂ ଲୋକମାନେ ସେଥିରୁ କିଛି ନୂତନ ଜିନିଷ ପାଇଥାନ୍ତି